ଢେଙ୍କାନାଳ ଜିଲ୍ଲାରେ ଭୁବନ ଗୋଟିଏ ବଡ଼ ଗାଁ ଏହି ଗାଁରେ କଂସା ବାସନର ଶିଳ୍ପ କାରୁକାର୍ଯ୍ୟ ଏଇଠି ବେଶୀ ଭଲ ହୁଏ ଲୋକମାନେ ଏହି କାରୁକାର୍ଯ୍ୟ କରି ତାଙ୍କ ଜୀବିକା ନିର୍ବାହ କରନ୍ତି କିନ୍ତୁ ସରକାରଙ୍କ ଦ୍ୱାରା ଯଦି କିଛି ସାହାଯ୍ୟ ସେମାନଙ୍କୁ ମିଳନ୍ତା କାରଣ ସେମାନେ ଗରିବ ଶ୍ରେଣୀର ଲୋକ ସେଥିରେ ତାଙ୍କର ସେମାନେ ଠିକ୍ରେ କରିପାରୁନାହାନ୍ତି କାମ ଯଦି ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳନ୍ତା ତାହେଲେ ଏହି ଶିଳ୍ପ ଆହୁରି ଆଗକୁ ଯାଇପାରନ୍ତା ତେଣୁ ସେ ସରକାର ଯଦି ଏମିତି କିଛି ତାଙ୍କ ଲାଗି କିଛି ବ୍ୟବସ୍ଥା କରନ୍ତେ ତାହେଲେ ସେମାନେ ଏଥିରେ ଉପକୃତ ହୁଅନ୍ତେ